ମୁଁ ଗୋଟେ ଜାଗାକୁ ଯାଇଥିଲି ମୋ କଳା ପ୍ରଦର୍ଶନ କରିବାକୁ ପେଣ୍ଟିଂ ଡ୍ରଇଂ ସବୁ ମୋତେ ବହୁତ ଭଲ ଲାଗେ ମୋର ପେଣ୍ଟିଂ ପାଇଁ ବହୁତ ମନ ପେଣ୍ଟିଂ ବନେଇବା ପାଇଁ ଆଉ ଗୋଟେ ଜାଗାକୁ ଯାଇଥିଲି ସେ ପେଣ୍ଟିଂର ହିଁ କାମ କରିବା ପାଇଁ ମୋତେ ବହୁତ ଉତ୍ସାହିତ ପେଣ୍ଟିଂ ବନାଇବାରେ ବହୁତ ଭଲ ଲାଗେ ପେଣ୍ଟିଂ କରିବା ପାଇଁ ଆଉ ସେହି ଜାଗାରେ ସମସ୍ତେ ମୋ ପେଣ୍ଟିଂର ତାରିଫ୍ କରୁଥିଲେ ବହୁତ ଭଲ ପେଣ୍ଟିଂ ଜାଣୁ ବନେଇବା ପାଇଁ କେମିତି ଶିଖିଛୁ କେବେଠୁ ପେଣ୍ଟିଂ କରୁ ସବୁ ପଚାରୁଥିଲା ମୋତେ ବହୁତ ଭଲ ଲାଗୁଥିଲା ବତାଇବା ପାଇଁ ଆଉ ମୁଁ ଛୋଟବେଳରୁ ହିଁ ପେଣ୍ଟିଂ ମୋତେ ବହୁତ ଭଲ ଲାଗେ ହଁ ଆଉ ମୁଁ ସବୁ ପ୍ରକାର ପେଣ୍ଟିଂ କରେ କଲର୍ ସବୁ ଭଲ ଭଲ କଲର୍ ସବୁ ବି ଦିଏ ପେଣ୍ଟିଂରେ ଡ୍ରଇଂ କରେ ମୋତେ ବହୁତ ଭଲ ଲାଗେ ପେଣ୍ଟିଂ କରିବା ପାଇଁ ବହୁତ କହିଲେ ବହୁତ ସମସ୍ତେ ମୋ ପେଣ୍ଟିଂ ଦେଖିକି ବହୁତ ଖୁସି ହୁଅନ୍ତି ବହୁତ ତାରିଫ୍ କରନ୍ତି ମୋ ଘରେ ବି ସମସ୍ତେ ମୋ ପେଣ୍ଟିଂ ଦେଖିକି ବହୁତ ଖୁସି ହୁଅନ୍ତି ସମସ୍ତେ କହନ୍ତି ବହୁତ ଭଲ ପେଣ୍ଟିଂ କରିବା ପାଇଁ ଜାଣୁ ଛୋଟବେଳରୁ ମୋତେ ପେଣ୍ଟିଂରେ ବହୁତ ମନ ଲାଗେ ବହୁତ ଭଲ ଲାଗେ